ହଁ ସେ କା ପାଣି ଲାଗି କ'ଣ ଅର୍ଡର୍ କରିଥିଲେ ପରା ହଁ ହଁ କେତେଟା ଜାର୍ ଦରକାରେ କେତେଟା ଜାର୍ ଦରକାରେ ଚାରିଟା ଜାର୍ ଦରକାର ଗୋଟାକୁ ଶହେ କୋଡ଼ିଏ ଟଙ୍କା ହିସାବରେ ଚାରିଟାକୁ ଚାରିଶହ ଅଶୀ ଟଙ୍କା ପଡ଼ିବ ଠିକ ଅଛି ତ ଆପଣଙ୍କର ଜାର୍ ଯୋଉଟା ଦିଆହେବ ସେଇଟା ଆପଣ ଆଉଥରେ ରିଟର୍ନ୍ କରିକି ନୂଆଟା ନେବେ ଯୋଉଟା ଯେତେବେଳେ ନୂଆଟା ନେବେ ପୁଣି ପୁରୁଣା ଜାର୍ ଆପଣଙ୍କୁ ରିଟର୍ନ୍ ଦେବାକୁ ପଡ଼ିବ ଆପଣ ଆଡ୍ରେସ୍ଟା କୋଉଠି ଆଡ୍ରେସ୍ଟା ଦେଲେ ସିନା ଆଜ୍ଞା ପାଣି ଜାର୍ ଯିବ ହଁ ହଁ ହଁ ଯେ ସେତିକି ଗାଡ଼ି ମଟର୍ ରାସ୍ତା ଅଛି ତ ଗାଡ଼ି ଯାଇପାରିବ ତ କ'ଣ ରେଟ୍ ବେଶୀ ଅଛି ଆଜ୍ଞା ଏଇଟା ତ ସବୁଠୁ ଶସ୍ତା ଆପଣ ଅଲଗା ଜାଗାରେ ପଚାରନ୍ତୁ ଶହେ ଚାଳିଶ ଟଙ୍କାରୁ ଟଙ୍କାଟେ ବି କମ କରିବେନି ଶହେ କୋଡ଼ିଏ ଟଙ୍କାଟା ବହୁତ କମ୍ ରେଟ୍ରେ ଆମେ ଦେଉଛୁ ପୁରା ପ୍ୟୁରିଫାଏଡ୍ ୱାଟର୍ ଆପଣ ସବୁ ସଫା ପାଣି ଆପଣ ଯେମତି ପୁରା ଏକ୍ଵାଗାର୍ଡ଼୍ ଲଗେଇ ପିଇଲେ ଯେମତି ପୁରା ମିଠା ଲାଗେ ପାଣି ସେମିତି ପୁରା ଲାଗିବ ଆପଣ ଗାଧୋଇଲା ବେଳେ ସ୍ୟାମ୍ପୁ ଲଗେଇବେ ପୁରା ବହୁତ ସମୟ ଫେଣ ହେବ ଆଉ ଡାଲି ବି ଜଲଦି ଶିଝିଯାଏ ପାଣିରେ ଆପଣ ପିଲା ପିଇବେ ପୁରା ହୃଷ୍ଟ ପୁଷ୍ଟ ହୋଇକି ବଡ଼ ହେବେ ବୁଝିପାରିଲେ ଭଲ ପାଣି ପିଅନ୍ତୁ ଏବଂ ହେଲ୍ଦି ରୁହନ୍ତୁ ଆଜିକାଲି ସବୁ ସେଇ ଦୂଷିତ ପାଣିଗୁଡ଼ା ପିଅନ୍ତୁନି ସେଇ ଅଧିକ ପଇସା ନେଇଯାଉଛନ୍ତି ଭଲ ପାଣି ଦେଉନାହାନ୍ତି ଆମର କମ ପଇସାରେ ଅଧିକ ଭଲ ପାଣି ଦିଆହେଉଛି ଚାରଟା ବୋତଲ୍ ନାଇଁ ଗୋଟେ ବୋଟଲ୍କୁ ଶହେ କୋଡ଼ିଏ ଟଙ୍କା ଚାରଟାକୁ ଚାରଶ ଅଶୀ ଟଙ୍କା ପଡ଼ିବ ହଉ ଠିକ ଅଛି ଆପଣ ଯଦି ଆଉ ଟିକେ କମ କରିବାକୁ ଚାହୁଁଛନ୍ତି ସାଢ଼େ ଚାରିଶହ କରିଦେବା ହେଲା ଆଜ୍ଞା ଆମର କ୍ୱାଲିଟି ଭଲ ରହୁଛି ଆପଣ ବୁଝିପାରିଲେନି ଜିନଷଟା ମୁଁ ବୁଝେଇଲି ଆପଣଙ୍କୁ ଆଜିକାଲି ପାଣିରେ ସବୁ ରହିଲା ଆଜ୍ଞା ଆପଣ ଭାତ ଡାଲି ତରକାରୀ ଖାଇଲେ କିଛି ଦେହରେ ଲାଗିବନି କିନ୍ତୁ ଭଲ ପାଣି ପିଇବେ ଦେହ ହୃଷ୍ଟ ପୁଷ୍ଟ ରହିବେ ହେଲ୍ଦି ରହିବେ ବୁଝିପାରିଲେ ହଁ ଆପଣ ଆମର ପୁରା ପ୍ୟୁରିଫାଏଡ୍ର ଦୁଇ ତିନି ଥର ପ୍ୟୁରିଫାଏ କରାହୁଏ ବୁଝିପାରିଲେ ଆପଣ ତିନି ଥର ପ୍ୟୁରିଫାଏ କଲାପରେ ପୁରା ସଫା ପାଣି ଆପଣଙ୍କୁ ଜାର୍ରେ ଭରିକରିକି ଦିଆଯିବ ଆଉ ଯୋଉ ଜାର୍ଟା ବି ଆପଣ ନେବେ ସେଇ ଜାର୍ ପୁରା ତିନି ଥର ପ୍ୟୁରିଫାଏ କରାହୋଇକି ଗରମ ପାଣିରେ ଧୁଆ ହୋଇକି ଦିଆଯାଏ ଏମିତି କୋଉ ନଦୀ ପାଣିରେ ଧୋଇକି ଆମେ ଦେଇ ଦେବେନି ଆଜ୍ଞା ଆମର ଯୋଉ ପିଲା ଯିବେ ଆପଣ ଅର୍ଡର୍ ଦେଲା ମାତ୍ରେ ସାଙ୍ଗେ ସାଙ୍ଗେ ଯଦି କୋଉ ଏମର୍ଜେନ୍ସିରେ ଚାରିଟା ନେଇଥିବେ ପାଞ୍ଚ ନମ୍ବର୍ଟା ବି ଦରକାର ପଡ଼ିଲେ ଆମ ପିଲା ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚି ଯିବେ ୱିଦିନ୍ ଟେନ୍ ମିନିଟ୍ସ୍ ଦଶ ମିନିଟ୍ ଭିତରେ କୁଇକ୍ ସର୍ଭିସ୍ ପୁରା ଠିକ୍ ଅଛି ବୁଝିପାରିଲେ ଏମିତି ଆମର ସର୍ଭିସ୍ ଭଲ ଅଛି ଆଜ୍ଞା ଆପଣ ନିଅନ୍ତୁ ଥରେ ଇଉଜ୍ କରନ୍ତୁ ଦେଖିବେ ଆପଣ ତାପରେ ଏଇଟା ହିଁ ଅର୍ଡର୍ କରିବେ ସମସ୍ତଙ୍କୁ କହିବେ ହଉ ହଉ ହଁ ନିଶ୍ଚୟ ଆଜ୍ଞା ଆପଣ ସବୁଦିନ ନିଅନ୍ତୁ ଖୁସିରେ ରୁହନ୍ତୁ ଆଜ୍ଞା ସହ ପରିବାର ଠିକ ଅଛି ତାହେଲେ ମୁଁ ପଠେଇ ଦେଉଛି ଚାରିଟା ଜାର୍ ଆଜ୍ଞା ହଉ ହଉ